ଆମେ ମାଛ ଧରିବାପାଇଁ ଯାଉ ସମୁଦ୍ର ଭିତରକୁ ସମୁଦ୍ର ଭିତରେ ମୋବାଇଲ୍ ନେଟୱାର୍କ ପାଏନି କି କୌଣସି ଆମେ ଟିଭି ଦ୍ୱାରା କୌଣସି ନିଉଜ୍ ଆମେ ଦେଖିପାରେ ନାହିଁ ଯେତେବେଳେ ବର୍ଷା ତୋଫାନ କିମ୍ବା ବାତ୍ୟା ଆସେ ଆମର ମାଲିକ ୱାୟାରଲେସ୍ ଦ୍ୱାରା ଆମକୁ ଜଣେଇଦିଏ ଯେ ଏଇ ସମୟରେ ବାତ୍ୟା ଅଛି ତମେ ପଳେଇଆସ ଆମେ ସଙ୍ଗେ ସଙ୍ଗେ ମାଛଧରା ବୋଟ୍କୁ ବା ଡ଼ଙ୍ଗାକୁ ନେଇକି ଆମେ ଗଡ଼ାହେଉ ବା ମୁହାଣ ହେଉ ବା ଧାମରା ଆଖପାଖ ସ୍ଥଳକୁ ଯାଇ ଆମେ ସେଠାରେ ରହି ଆମେ କୂଳରେ ପହଞ୍ଚୁ ସେ ଜାଗାରେ ଆମେ ରହିଥାଉ ଯାହାଦ୍ୱାରା ଆମେ ସାମ୍ନା କରିବାପାଇଁ ହେଲେ ବହୁତ ଦୁଃଖ ପ୍ରକାଶ ଲାଗିବ ସମୁଦ୍ରରେ ଡ଼ଙ୍ଗା ବୁଡ଼ିଯାଏ ଆଉ ପାଣି ବହୁତ ଉପରକୁ ଉଠେ ଯାହାଦ୍ୱାରା ଆମେ ଭୟଭୀତ ଆମକୁ ଲାଗୁ ତୁଫାନ ବାତ୍ୟା ଅଧିକ ସମୁଦ୍ରରେ ହୁଏ ଯାହାଦ୍ୱାରା ଆମେ ସଙ୍ଗେସଙ୍ଗେ ଆମେ ଖବର ଶୁଣିସାରିଲା ପରେ ଆମେ କୂଳକୁ ଆମେ ପହଞ୍ଚି ଯାଉ ଯାହାଦ୍ୱାରା କୂଳରେ ଡ଼ଙ୍ଗା ରଖିକି ଆମେ ଘରକୁ ପଳେଇଯାଉ